ହଁ ମୁଁ ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚୋଟି ସଂଖ୍ୟା କହିପାରିବି ସେଗୁଡ଼ିକ ହେଲା ଚାରି ହଜାର ଛଅ ଶହ ବାଉନ ଏକ ଲକ୍ଷ ଚାଳିଶ ହଜାର ଦୁଇ ଶହ ବାଷଠି ତିନି ଲକ୍ଷ ତିନି ହଜାର ପାଞ୍ଚଶହ ବାଉନ ଚାରି ଲକ୍ଷ ପାଞ୍ଚ ହଜାର ଦୁଇ ଶହ ପଚିଶ ନଅ ଲକ୍ଷ ଆଠ ହଜାର ପାଞ୍ଚଶହ ବାଉନ